ପ୍ରିୟ ଋତୁ ହେଉଛି ବସନ୍ତ ବସନ୍ତ ଋତୁରେ ବିଭିନ୍ନପ୍ରକାର ଫୁଲଫୁଟେ ଏବଂ ବିଭିନ୍ନ ଋତୁର ବିଭିନ୍ନ ଋତୁର ସେ ଶ୍ରେଷ୍ଠ ଋତୁ ରୂପେ ବସନ୍ତ ଋତୁକୁ ଆଖ୍ୟା ଦିଆଯାଇଛି ସେଇ ସମୟରେ ବିଭି ବିଭିନ୍ନ ଓଷା ଏବଂ ପର୍ବପର୍ବାଣି ଏଁ ପଡ଼େ ଏବଂ ଶୀତ ପୂରା ଯାଇନଥାଏ କି ଗ୍ରୀଷ୍ମ ପୂରା ଆସିନଥାଏ ଏଇ ସମୟଟାକୁ ବସନ୍ତଋତୁ ବୋଲି କୁହନ୍ତି ତେଣୁ ବସନ୍ତଋତୁ ଟା ହେଉଛି ଶ୍ରେଷ୍ଠ ଋତୁ